ମୁଁ ଗୋଟିଏ ଗୀତକୁ ଦୁଇ ରୁ ତିନି ପ୍ରକାର ସ୍ୱରରେ ଗାଇପାରେ ପାଟିରେ ମୋଟା ସ୍ୱରରେ ଜିଭ ଚାପି ନାକର ସ୍ୱରରେ ଓ ଧିଓଉଁ ଙ୍କ ପରି ଗୀତ ଗାଇପାରେ ମୁଁ ଏହାକୁ ଅତି ସହଜରେ ପରିଚାଳନା କରିପାରେ